ଆମେ ବଗିଚାରେ ଫୁଲ ଗଛ ତ ଲଗଉ କେବଳ ସୁନ୍ଦରତା ପାଇଁ ଆଉ ଠାକୁର ପୂଜା ପାଇଁ କିନ୍ତୁ ଫଳ ଗଛ ଲଗେଇବାକୁ ମୁଁ ବହୁତ ପସନ୍ଦ କରେ ମୋର ପ୍ରିୟ ଗଛ ହେଲା ଆମେ ଯେଉଁ ପ୍ରତି ସିଜିନାଲି ଯେଉଁ ଆମେ ଲଗଉ କ'ଣ ଯେଉଁ ବାଇଗଣ ହେଲା ଭେଣ୍ଡି ହେଲା କି ଆମର କଲରା ହେଲା ଏଗୁଡ଼ା ଲଗଉ ଫୁଲ ଗଛ ଗୁଡ଼ା ଆମେ ଏଇଥିଲାଗି ଲଗଉ ଯେ ଫୁଲ ଗଛରେ ଆମେ ଆମ ଠାକୁର ପୂଜା କରୁ ଫୁଲର ତ ଏଠି ସେଲିଂ ଭ୍ୟାଲୁ ନାହିଁ ଏଇଠି କାରଣ ଫୁଲର ଚାହିଦା କେବଳ ସେ ଯାହା ଠାକୁର ପୂଜାରେ ଲାଗେ ଏଇଠି ବିକ୍ରି ହେବା ପାଇଁ ମାର୍କେଟ ହିଁ ନାହିଁ ତେଣୁ ତା ମତେ ସାଧାରଣତଃ ପ୍ରିୟ ଲାଗେ ଯେଉଁ ଉଦ୍ଭିଦ ଜାତୀୟ ସବୁ ବିଭିନ୍ନ ଉଦ୍ଭିଦ ତା ଛଡ଼ା ଫଳ ପନିପରିବା ଏଗୁଡ଼ା ସବୁ ଆମକୁ ବହୁତ ଭଲ ଲାଗେ ଆଉ ଆମ ବାଡ଼ି ବଗିଚା ଯେହେତୁ ଆମର ମାଟିର କ୍ଵାଲିଟି ହଉଛି କ'ଣ ମାନେ ଏମିତି ମୋଟାଳିଆ ନା ଟିକେ ଏଇଠି ସାଧାରଣତଃ ସିଜିନ୍ ଅନୁଯାୟୀ ସବୁ ଯାହା ପରିବାପତ୍ର ହବା କଥା ହୁଏ ବଡ଼ କଥା ହଉଛି ଆମେ ଏଇଠି ଇରିଗେଶନ ଫ୍ୟାସିଲିଟି ଥିବା ଦ୍ୱାରା ଆମେ ଜଳର କିଛି ଅସୁବିଧା ହୁଏନି ମଟର ପମ୍ପ ନେଇକିନା ଆମେ ତାକୁ ଇଏ କରୁ ଆଉ ଆମର ପ୍ରିୟ ମୋର ଫୁଲ ଗଛ ହେଲା ଗେଣ୍ଡୁ ଗଛ ମତେ ଭଲ ଲାଗେ ମନ୍ଦାର ଭଲ ଲାଗେ ଏସବୁ ଆମର ମତେ ବହୁତ ପସନ୍ଦ ଲାଗେ ଗଛ